ଭାଇ ଆପଣ ଆମର ମୋ'ର ଲୋକେସନଟା ପାଉନାହାନ୍ତିକି ଆପଣ ତ୍ରିଦେବ ହୋଟେଲରୁ ଖୋର୍ଦ୍ଧା ଯିବା ରାସ୍ତାକୁ ସିଧା ଆସନ୍ତୁ ସେଇ ରାସ୍ତାରେ ଟ୍ରସ୍ ଷ୍ଟାଣ୍ଡ ପଡ଼ିବ ବାଁ ପଟ ସାଇଡ଼ ଲେଫ୍ଟ ସାଇଡ଼ କି ବାଁ ପଟ ସାଇଡ଼ରେ ପଡ଼ିବ ଆପଣ ସେଇଠୁ ଆସିକି ସିକୁରିଟି ଗାର୍ଡ଼ଙ୍କୁ ପଚାରି ଦେବେ ଚାରିଶହ ପନ୍ଦର ଡୁପ୍ଲେକ୍ସଟା କେଉଁଠି ଅଛି ସେଇଠି ଆସିକି ମୁଁ ନ ହେଲେ ବାହାରକୁ ଯାଇକି ଆପଣଙ୍କୁ ଦେଖା କରୁଛି